ହ୍ୟାଲୋ ଆଜ୍ଞା କିଏ କହୁଛନ୍ତି ହଁ କୁହନ୍ତୁ କ'ଣ ହେଇଛି କ'ଣ ପରିବା ଦରକାର ପେଟ କାମୁଡ଼ୁଛି କ'ଣ ଡାଇବେଟିସ୍ ନା କ'ଣ କହିଲେ କାହାକୁ ଅଛି ଡାଇବେଟିସ୍ ଅଛି ଡାଇବେଟିସ୍ ମାନେ ଆଳୁ ତ ଖାଇବେନି ସେ ଆଉ ମାଟି ତଳ ଜିନିଷ କିଛି ଖାଇବେନି ଆଉ ଭାତ ବି ଖାଇବେନି ରୁଟି ଖାଇବେ ତାଙ୍କୁ କେବଳ ପନିପରିବା ସବୁ ଦେବେ ସବୁପ୍ରକାର ପନିପରିବା ସେ ଆଳୁ ହଉ ଆଉ ଆପଣଙ୍କର ଆଳୁ ତ ଦେବେନି ପନିପରିବା କ'ଣ କହିଲେ ପୋଟଳ ଜହ୍ନି ଭେଣ୍ଡି ଆଉ ଝୁଡ଼ଙ୍ଗ ଏଇଭଳିଆ ସବୁ ପନିପରିବା ଦେବେ ଆଉ ତା ସହିତ ଆପଣଙ୍କର ଯେଉଁ କ'ଣ ପେଟ କାମୁଡ଼ୁଛି କାହାର କହିଲେ

ହଁ ପେଟ ପେଟ କାମୁଡ଼ିଲେ ଆପଣ ଟିକିଏ ଥଣ୍ଡା ପେଟ ଥଣ୍ଡା କରିବା ଜିନିଷ ଟିକିଏ ଖାଆନ୍ତୁ କାକୁଡ଼ି ହେଲା ଆଉ ଟମାଟୋ ହେଲା ଆପଣ ସେଇଟାକୁ ସାଲାଡ଼ କରିକି ଖାଇପାରିବେ ଆଉ ଆପଣ ନର୍ମାଲ ଟିକିଏ ହାଲକା ଖାଦ୍ୟ ଖାଇବେ କିନ୍ତୁ ଆମର ଯେଉଁ ଦୋକାନରେ ଅଛି ଆମର ସତେଜ ପନିପରିବା ସେ ସତେଜ ପନିପରିବା ଆସିଛି ସବୁ ଆଜି ଗାଁରୁ ସବୁ ଆସିଛି ପନିପରିବା ବିଲରୁ ଡାଇରେକ୍ଟ ଆଉ ସେଇଟା ନେଇକି ଆପଣ ଡାଲମା ଆଉ ସନ୍ତୁଳା କରିକି ଖାଇବେ ଆଉ ତା ସହିତ ପେଟ ଫେଟ କାମୁଡ଼ୁଛି ଖାଇବେ ଥଣ୍ଡା ହେଲେ ତ କ'ଣ ସେଇ ନର୍ମାଲ ଡାଲମା ଭାତ ଖାଇବେ ହାଲକା ଖାଇବେ କିନ୍ତୁ ଏଇଗୁଡ଼ାକ ସବୁ ଖାଇବେ ଆଉ ଆପଣଙ୍କର ପେଟ କାଟିଲେ ଆଉ ଗୋଟେ କଥା ଆପଣ କରିପାରିବେ ପେଟ କାଟିଲେ ଆପଣ ଯେଉଁ ଗୋଲମରିଚ ଆଉ ଅଦା ସେଇଟାକୁ ବି ଆପଣ ପାଣି କରିକି ପିଇଲେ ପେଟ କଟା ଟିକିଏ କମିଯିବ ଥଣ୍ଡା ଥଣ୍ଡା ଯଦି ହେଇଛି ରସୁଣ ଟିକିଏ ଖାଇବେ ତରକାରୀଟାକୁ ରସୁଣରେ ଯେଉଁ ସନ୍ତୁଳାଟା କରିବେ ପନିପରିବା ସନ୍ତୁଳା ତାକୁ ରସୁଣରେ ଟିକିଏ ଛୁଙ୍କ ଦେବେ ଛୁଙ୍କ ଦେଇ ଖାଇବେ ସେ ରସୁଣଟା ଦେହକୁ ଗଲେ ଆପଣଙ୍କର ଥଣ୍ଡାଟା ବି ଟିକିଏ କମାଇବ ହେଲା ଆପଣ କ'ଣ ଆସିବେ ଏଇନା ପରିବା ନେବା ପାଇଁ ହଁ ଆସିବେ ଯଦି ଆସନ୍ତୁ ଆମର ଖାଇବାବେଳ ହେଇଗଲାଣି ତ ଆମେ ପଳାଇବୁ ଦୋକାନ ବନ୍ଦ ହବ ଯଦି ଏଇନା ଆସିବେ ମୁଁ ଟିକିଏ ରହିବି ନହେଲେ ମୁଁ ପଳାଇବି ହଉ ଶୀଘ୍ର ଶୀଘ୍ର ଆସ ସାଙ୍ଗେ ସାଙ୍ଗେ ଆଉ ହଉ ହଉ